ମୁଁ ବଡ଼୍ପଡ଼ା କଲେଜର ଷ୍ଟୁଡ଼େଣ୍ଟ୍ ମୋର ପ୍ଲସ୍ ଥ୍ରୀ ଫାଷ୍ଟ୍ ୟର୍ ମୋର ଓଡ଼ିଆ ଅନର୍ସ ମୁଁ ମୋର ଇଏ ଗଭର୍ଣ୍ଣମେଣ୍ଟ୍ ଜବ୍ କରିବା ପାଇଁ ଚାହୁଁଛି କି ଗ୍ରାଜୁଏସନ୍ କମ୍ପ୍ଲିଟ୍ ପରେ ମୋର ପ୍ରିପାରେସନ୍ ଚାଲିଛି କି ମୁଁ ମାନେ ଏମତି ଜବ୍ କରିବି ମା' ମାମାଙ୍କ ବାପାଙ୍କର ନାଁ ରଖିବି କି ଆଗକାଳରେ ଆଗକାଳରେ ପିଲାମାନେ ଗଛ ଛାଇ ତଳେ ରହି ପାଠ ପଢ଼ୁଥିଲେ ଏବେ ଗଭର୍ଣ୍ଣମେଣ୍ଟ୍ ଗଭର୍ଣ୍ଣମେଣ୍ଟ୍ କରିଦେଇଛି କି ସ୍କୁଲ୍ ସ୍କୁଲ୍ ସ୍କୁଲରେ ପିଲାମାନେ ପାଠ ପଢ଼ିପାରିବେ